ଦେଖନ୍ତୁ ଆଜିକାଲିକା ଯୁଗରେ ପାଠ ନାହିଁ ତ କିଛି ନାହିଁ ଯେତେ ଶାଠ ଥାଉ ସବୁ ଜାଗାରେ ପାଠ ଆମର ଦରକାର ପାଖରେ ପଇସା ନଥାଉ କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଥାଉ ତାହେଲେ ଆମେ ସବୁ ଜାଗାରେ ଯେତିକି ଆସିପାରିବା ପାଠ ଯଦି ନାହିଁ ଶାଠ ଅଛି ତ ଆମକୁ ଦୁଇ ପଇସା ରୋଜଗାର ହୋଇପାରିବନି ତ ଯଦି ଶାଠ କମ୍ ଅଛି ପାଠ ଦିଗରେ ଆମେ ପଢିଛେ ତ ଆମ ପାଖରେ ପଇସା ଆସି ପହଞ୍ଚିବ ରୋଜଗାରକ୍ଷମ ହୋଇପାରିବା ଆମେ ସେଥିପାଇଁ ଚାହୁଁ ଆମ ଘରର ପିଲା ଝିଅ ହେଉ ପୁଅ ହେଉ କି ମୋ ଭାଇଟା ନାଇଁ ଅଳ୍ପ ନପଢ଼ି ଟିକେ ଅଧିକ ପଢ଼ୁ ଯେତେ କଷ୍ଟ ହେଉ ତାକୁ ଆମେ ପଢ଼ାଇବା କାହିଁକି ନା ସେ ଆଗକୁ ଯାଇକରି କେଉଁଠି ବି ହାରିବନି ପାଞ୍ଚ ଲୋକଙ୍କ ଆଗରେ ସମ୍ମାନ ସହିତ ମୁଣ୍ଡ ଟେକି କଥାପଦ ହୋଇପାରିବ ଦୁଇ ପଇସା ଭଲ ରୋଜଗାର କରିପାରିବ ଆମେ ଯେଉଁ ଦୁଃଖ କଷ୍ଟରେ ତାକୁ ପଢ଼ିଛେ ତା ପିଲାମାନଙ୍କ ପାଇଁ ତା ଭବିଷ୍ୟତ ପାଇଁ ସେ ଦୁଇ ପଇସା ସଞ୍ଚୟ କରି ରଖିକରି ତା ଠାରୁ ବି ଅଧିକରୁ ଅଧିକ ଉଚ୍ଚ ଶିକ୍ଷା ତା ପିଲାକୁ ଦେଇପାରିବ ଆମେ ଯଦି ପଢ଼ି ନଥିବା ଆମେ ଦୁଇ ଅକ୍ଷର ଜାଣିନଥିବା ଆମର ପିଲା ଭବିଷ୍ୟତରେ ସେ କ'ଣ ଶିଖିବେ କ'ଣ ଜାଣିବେ କଥାରେ ଅଛି ଯାହା ମା ଯେତେ ଶିକ୍ଷିତ ତା ପିଲା ତା ଠାରୁ ସେତେ ଉଚ୍ଚ ଶିକ୍ଷିତ ଆମେ ଯଦି ଏକ ଜାଣିଛେ ଆମ ପିଲା ଆମ ଠାରୁ ପାଞ୍ଚ ଗୁଣା ଅଧିକ ଜାଣିବ ସେଥିପାଇଁ ଆମର ଶିକ୍ଷାଟା ନିହାତି ଜରୁରୀ ଆମେ ଯେତିକି ଜାଣିଛେ ଆମେ ଜାଣିବାକୁ ଚାହିଁବା ଆମ ପୁଅ ଭାଇ ଆମ ଠାରୁ ତାର ଦଶଗୁଣା ଜାଣନ୍ତୁ ଦଶ ଜାଗାର ସମ୍ମାନର ସହିତ ମୁଣ୍ଡ ଟେକି ଛାତିରେ ହାତ ବାଡ଼େଇ କଥା ହୋଇପାରନ୍ତୁ ଭଲ ଚାକିରି ଖଣ୍ଡେ କରନ୍ତୁ ଯେଦି ପାଠ ଦୁଇ ଅକ୍ଷର ନ ପଢ଼ିବା ଆମକୁ ଚାକିରୀ ଖଣ୍ଡେ ମିଳିବନି ତ ଆମେ ଯେଉଁ ଗାଉଁଲି ମଫସଲି ମୂଲିଆ ଥିଲେ ସେମିତି ରହିଯିବା ତ ଶିକ୍ଷା ନାହିଁ ତ ସୁବିଧା ନାହିଁ ଶିକ୍ଷା ନାହିଁ ତ ଦୁଇ ପଇସା ରୋଜଗାର କରିବାର କ୍ଷମତା ନାହିଁ ତେଣୁକରି ଶିକ୍ଷା ଆଗ ତା'ପରେ ଆମକୁ ଚାକିରୀ ଆପେ ମିଳିବ ରୋଜଗାର ଆସିବ